କଳ୍ପନା ଚାୱଲା ସୁନତା କଳ୍ପନା ଚାୱଲା ଯିଏକି ଆମ ଭାରତର ପ୍ରଥମ ଯେ ଚନ୍ଦ୍ରପୃଷ୍ଠରେ ପାଦ ଦେଇଥିଲେ ଏବଂ ଆମ ଭାରତକୁ ଏକ ଭାରତରେ ଆମ ପୁରା ପୃଥିବୀର ଆମ ଭାରତର ଏକ ନାମ ରଖିଥିଲେ ସୁନୀତା ଉଇଲିୟମସ୍ ଓ ରାକେଶ ଶର୍ମାଙ୍କ ବିଷୟରେ ଏହା କିଛି କହିବାକୁ ଚାହୁଁଛି କାରଣ ସେ ମଧ୍ୟ ପୁରା ଦେଶର ନାଁ ରଖିଛନ୍ତି ଯିଏକି ସିଏ ମଧ୍ୟ ଚନ୍ଦ୍ରପୃଷ୍ଠରେ ଯାଇଥିଲେ ଏବଂ ଯାଇକି ନିଜର ଦେଶର ଝଣ୍ଡା ପୋତିକି ଆସିଥିଲେ ଏବଂ ନିଜ ଦେଶ ପାଇଁ ମଧ୍ୟ ବହୁଙ୍କର ସାକ୍ରିଫାଇଜ୍ କରିଛନ୍ତି ସେମାନେ ହଁ ଫେରି ପାରିନଥିଲେ ତାଙ୍କ ଜୀବନ ହରାଇ ଥିଲେ ଆସିଲାବେଳେ ହେଲେ ସେ ପ୍ରଥମ ପାଦ ତାଙ୍କର ହିଁ ପଡ଼ିଥିଲା ଏଇ ତିନି ଜଣଙ୍କର ଏବଂ ସେ ନିଜ ନିଜ ଦେଶ ପାଇଁ ଗର୍ବିତ ସର୍ବଦା